ମୁଇଁ ପ୍ରାୟ ଆମର୍ ଗାଁର୍ ପାଖେ ଅଛି ଗୋଟେ ସହର୍ ଯେଣ୍ଟାକି ବରଗଡ଼୍ ବୋଲ୍ସନ୍ ସେ ବରଗଡ଼୍ରେ ପ୍ରାୟ ଦୁଇ ଦିନେ ଥରେ ଦିନ୍କେ ଥରେ ଏନ୍ତି ମୁଇଁ ପ୍ରାୟ ଯାଏସି ମୁଇଁ କାରନ୍ ସାମାନ୍ ପତର୍ କିଣିବାର୍ ଅଛି ଆମର୍ ବହି ଖାତା ଯେହେତୁ ଆମେ ଷ୍ଟୁଡ଼େଣ୍ଟମାନେ ତ ପାଠର୍ଲାଗି ସାମାନ୍ପତର୍ ଆଣିବାର୍ ଲାଗି ଯିବାସେ ମୁଇଁ ଆରୁ ଗାଁର୍ ପାଖେ ଆମର୍ ମାମୁଁ ଗାଁ ବି ଅଛି ମାମୁଁ ଗାଁକେ ବି ଯାଏସି ମୁଇଁ ଇଥିର୍ ଲାଗି ଯାଏସିଁ ଯେ ଆମର୍ ସମ୍ବନ୍ଧଟା ନିବିଡ଼ ହଉ ମାମୁ ଗାଁ ଯାଉଛୁଁ ସେନେ ଲୋକ୍ବାକ୍କୁ ଦେଖୁଚୁଁ ସେ ତାଙ୍କର୍ ସାଥେ କଥା ଦୁଇପଦ୍ ହେଇନେଲେ ସେ ଭାବ ପ୍ରେମଟା ଆହୁରି ନିବିଡ଼ ହେଇସି ସେଥିର୍ଲାଗି ଆମର୍ ଯିବାର୍ ଇ ଉଦ୍ଦେଶ୍ୟରେ ହିଁ ଆମେ ଗାଁ ମାନକେ ଯାଏସୁଁ କି ଲୋଗ୍ ଆମ୍କୁ ଚିହ୍ନିବେ ଆମର୍ ସାଙ୍ଗେ ଭଲ୍ସେ ଆମର୍ ସମ୍ପର୍କ ବଢ଼୍ବା ଆର୍ ସହର୍କେ ଆମେ ଏଥିରଲାଗି ଯାଉଚୁଁ ଯେ ବରଗଡ଼୍ର ହାଲ୍ଚାଲ୍ ଯାନ୍ମା ସେ ସହର୍ର ହାଲ୍ଚାଲ୍ ଯାନ୍ମା ଦିନ୍କେ ଦିନ୍ କେନ୍ତା କରି ସେ ସହର୍ଟା ଉନ୍ନତି କରୁଚିକି କି ଅବନ୍ନତି କରୁଚି କି ସେନୁ କିଛି ସୁବିଧା ନାଇ ହେବା ଇ ସବୁ ଯାନ୍ବାର୍ ଲାଗି ଆମେ ସହର୍କେ ଘାଏ ଘାଏ ବୁଲି ଯିବାର୍ କଥା ଆମେ ସମସ୍ତେ ଯିବାର୍ କଥା ଇ ସବୁ ଜିନିଷ୍ ହି ଆମର୍ ଲାଗି ବଦ୍ଲାବା ସବୁ